ହଁ ଆଜ୍ଞା ମୁଁ ବଡ଼ ଲମ୍ବା ଲାଇନ୍ରେ ଗଲେ ବହୁତ ଦୁଃଖ ଯିବି ବାଇକ୍ରେ ତ ମୁଁ ସବୁ କିସି ଧରିଯାଏ ଯେମିତିକି ଫାଷ୍ଟ୍ ମୋର୍ ହେଲମେଟ୍ ଡ୍ରାଇଭର୍ ଲାଇସେନ୍ସ ପାଣି ଏବଂ ଔଷଧ ଟୁଲ୍ ବକ୍ସ ପାଣି ତ ନେବି ଏକା ଖାଦ୍ୟ ଏବଂ ବହୁତ ଦୂରକୁ ଗଲେ ରାସ୍ତାର ମାାନଚିତ୍ର ସବୁ ଧରିକି ଯିବି ମୁଁ ଆଉ ଗାଡ଼ି ମଧ୍ୟ ଧୀରେ ଚଳେଇବି ଚାଳିଶିରୁ ପଚାଶ ବେଗରେ ତା ବେଶୀ ମୁଁ ଚଳେଇବି ନାହିଁ ଆଉ ଯେଉଁ ଜାଗାରେ ଟିକେ ଅଶ୍ଵସ୍ତି ହେଲା ସେ ଜାଗାରେ ମୁଁ ଗାଡ଼ି ଠିଆ କରିବି ପାଞ୍ଚ ଦଶ ମିନିଟ୍ ତା'ପରେ ଆଉଥରେ ଯିବି ଏଇଟା ହିଁ ମୋର କଥା ଏବଂ ଏଇଟା ମୁଁ ଲକ୍ଷ କରେ ଏହି ହିସାବରେ ମୁଁ କାମ କରେ

ସମସ୍ତେ ମୁଁ କହିବି ଗାଡ଼ି ଧୀରେ ଚଲାଅ ଏବଂ ସବୁ ସମସ୍ତେ ହେଲମେଟ୍ କିମ୍ବା ଡ୍ରାଇଭର୍ ଲାଇସେନ୍ସ ନିଅନ୍ତୁ ସାଙ୍ଗରେ ପାଣି ନିଅନ୍ତୁ ଆଉ ଗାଡ଼ି ଧୀରେ ଚଲାନ୍ତୁ ଏଇଟା ହିଁ ମୋର କର୍ତ୍ତବ୍ୟ ସେଟାଇ କରୁଛି ଆଉ କରିବି